ନମସ୍କାର କିଏ କହୁଥିଲେ ଜାଣିପାରିଲିନି ତ ଆଜ୍ଞା ଆଜ୍ଞା କୁହ କୁହ ତୁମର କ'ଣ ବାହାଘର ହେଉଥିଲା ପା ଆଚ୍ଛା ଆଚ୍ଛା କ'ଣ କହୁଥିଲେ କହୁନାହାନ୍ତି ହଁ ତୁ ଯା କିଛି ନାହିଁ ସବୁ ଭଲ ସୁବିଧା ଅଛି ସେ ତେରଶହ ବାଉନ ପାହାଚ ତୁମେ ଚଢ଼ିକି ଯାଇପାରିବ ତ ସେ ବାର ବାଙ୍କ ବାଟେ ନହେଲେ ଗାଡ଼ିରେ ସିଧା ଯାଇକି ମନ୍ଦିରରେ ପହଞ୍ଚି ଯିବ ତା'ପରେ ଠାକୁର ଦର୍ଶନ କରିକି ସେପଟେ ସୀତାଙ୍କ ଏନ୍ତୁଡ଼ି ଶାଳା ଦେବ ସଭା ଏସବୁ ଚାଲି ଚାଲି ପଳାଇଯିବ ଆଉ କାର୍ରେ ଯାଅ ମୋଟର୍ ସାଇକେଲରେ ଯାଅ ଯେଉଁଥିରେ ଗଲେ ବି ସୁବିଧା ହେବ ବାଇକ୍ରେ ମୋଟର୍ ସାଇକେଲରେ କ'ଣ ତିନି ଜଣ ଯାଇପାରିବ ଯାଇ ହେବନି ତୁମେ ନହେଲେ କାର୍ରେ କରି ଯାଅ ହେରି ତୁମେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଯିବ ନାହିଁ କି ହଁ ଛୋଟ ଛୁଆ କାହିଁକି ନେଇକି ଯିବ ତାଙ୍କ ଘର ଲୋକ କେହି ଯାଇନଥିବେ ନା ମାଙ୍କଡ଼ ବି ଅଛନ୍ତି ହଁ ବହୁତ ଭୋଗ ଫୋଗ ଛଡ଼େଇ ନିଅନ୍ତି ଖାଇବା ପତ୍ର ଛଡ଼ାଇ ନିଅନ୍ତି ଜିନିଷ ପତ୍ର ଯିଏ ଧରିଥିବ ଛଡ଼ାଇ ନିଅନ୍ତି ମାଙ୍କଡ଼ ପ୍ରତି ଟିକେ ସାବଧାନ ଥିବ ଭିଡ଼ ହୁଏ ବେଳେ ବେଳେ ଫାଙ୍କା ଥାଏ ବେଳେ ବେଳେ ବହୁତ ଭିଡ଼ ବି ଥାଏ ହଁ ହଁ ଲାଇନ୍ ବହୁତ ସମୟ ଠିଆ ହେବାକୁ ପଡ଼ିବ ହଁ ଆପଣ ତମେ ଜଲ୍ଦି ଜଲ୍ଦି ପଳାଇଯିବ ଯେମିତି ସାତଟା ପୂର୍ବରୁ ଯେମିତି ଯାଇକି ଠାକୁର ଦର୍ଶନ କରିକି ଯେତେ ଜଲ୍ଦି ଯିବ ଜଲ୍ଦି ଜଲ୍ଦି ପଳାଇଆସିବ ନୂଆ ବାହାଘର ହୋଇଛି ନା ଶାଶୁ ଶ୍ୱଶୁର ସମସ୍ତେ ଖରାପ ଭାବିବେ ଆଉ ଜଲ୍ଦି ଯାଇକି ଜଲ୍ଦି ପଳାଇଆସିବ ଠାକୁର ଦର୍ଶନ କରିକି ରାସ୍ତାରେ କ'ଣ ଟିକେ ଖାଇବା ପିଇବା କରିକି ଆସିବ ଭାରି ଆଉ ନାହିଁ ଭୋଗ ତ ତଳୁ ମିଳିଯିବ ତୁମେ କିନ୍ତୁ ଉପରୁ ନେଇଯିବ କାହିଁକି ନା ତଳୁ ଉପର ଯାଏ ଗଲା ବେଳେ ମାଙ୍କଡ ବାଇଚାନ୍ସ କେଉଁଠୁ ନେଇ ନୁଆ ଯିବ କି କ'ଣ କରିବ ଉପରୁ ନେଇଯିବ ତୁମ ପାଇଁ ସୁବିଧା ସେହିଠୁ ହେବ ସେହିଠୁ ଭୋଗ ଯେଉଁଠି ମିଳିବ ସେଠି ଦୀପ ଆଉ ଭୋଗ ଆଉ ଆଉ ଯାହା ବି ଚାହିଁବ ସବୁ ଜିନିଷ ଭୋଗ ଉପରେ ସେ ଉପରେ ମିଳିଯିବ ହଁ ପ୍ରସାଦ ମିଳେ ନାହିଁ ନାହିଁ ମନ୍ଦିରରେ ମିଳିବ ଉପରେ ତଳେ କେମିତି ମିଳିବ ତଳେ ଉପରେ ହିଁ ମିଳିବ ସେଠି ହଁ ସାଇ ମନ୍ଦିର ବି ଅଛି ବହୁତ ସୁନ୍ଦର ହୋଇଛି ସେ ଯାଗା ସବୁ ଅଛି ଦେଖିବ ସେହିଠି ଆଉ ଅଛି ବି ଚିଡ଼ିଆଖାନା ଅଛି ସେ ସବୁ ବି ଦେଖିପାରିବ ଡିଅର୍ ପାର୍କ ଯେଉଁ ହରିଣ ପାର୍କ ବି ଅଛି ସେସବୁ ଦେଖିବ ହଁ ହଁ ସେ ବାହାରେ ଟିକେଟ କ'ଣ ଦଶ ପନ୍ଦର ଟଙ୍କା ନିଏ କ'ଣ ଦେଖି ଚାହିଁକି ଯିବା ପୂର୍ବରୁ ଲେଖି ଦେଇଥିବେ ବାହାରେ କେତେ ଟିକେଟ କରାଯାଉଛି କ'ଣ ତୁମେ ସେଇଠି ଟିକେଟ କରିକି ଯିବ ଆଉ ଆଜ୍ଞା ନାହିଁ ନାହିଁ ମନ୍ଦିର ଭିତରେ ସବୁ ଜିନିଷ ମିଳିବ ରାସ୍ତାରେ ଗଲାବେଳେ ବି ଅଛି ଯୋରନ୍ଦା ବାବାଙ୍କ ମଠ ଅଛି ସେଠିକି ଟିକେ ଯାଇକି ଟିକେ ବାବା ମାନେ ସବୁ ଅଛନ୍ତି ନା ତାଙ୍କୁ ଯାଇକି ଟିକେ ନା ନମସ୍କାର କରିକି ଆସିବ ଯେମିତି ତୁମକୁ ଆଶୀର୍ବାଦ ଦେବେ ନୂଆ ବାହାଘର ହୋଇଛି ନା ସମସ୍ତଙ୍କ ଆଶୀର୍ବାଦ ତୁମକୁ ମିଳିଲେ ଦାମ୍ପତ୍ୟ ଜୀବନ ସବୁବେଳେ ଖୁସିରେ ରହିବ ସବୁବେଳେ ଭଲରେ ରହିବ ସାଇ ମନ୍ଦିରରେ ପ୍ରସାଦ ବ୍ୟବସ୍ଥା ରହିଛି

ହଁ ଯୋରନ୍ଦା ମନ୍ଦିର ନୁହେଁ ମଠଟା ଯାଇକି ସେଠି ଯେଉଁ ବାବାଙ୍କ ସବୁ ଥିବ ଦର୍ଶନ କରିବ ଭଗବାନ ବି ଅଛନ୍ତି ଠାକୁରଙ୍କୁ ପୂଜା କରିବେ ଦେଖି ଦେଖି ପ୍ରସାଦ ବି ମିଳେ ଖାଇକି ଯିବେ

ହଁ ସେଠି ତାଙ୍କର ଦୀପ ଜଳୁଥାଏ ଆଉ କବାଟ ସେ ଯେଉଁ ତାଙ୍କର ମନ୍ଦିର ମନ୍ଦିର ଥାଏ ତା ଭିତରଟା ସେଠାରେ କବାଟ ଲଗାଯାଇନଥାଏ ସେମିତି ଯେମିତି ଆମର ଘରେ କବାଟ ଲାଗୁଛି ସେମିତି ନଥାଏ ହଁ ସେଠି ବାବାମାନେ ବହୁତ ବାବାମାନେ ରହନ୍ତି ବହୁତ ଭଲ ଭଲ କଥା କୁହନ୍ତି ଭଗବାନଙ୍କ ବିଷୟରେ ଠାକୁରଙ୍କ ବିଷୟରେ ସବୁ ବିଷୟରେ ଭଲ ଭଲ କଥା ଶିଖାନ୍ତି ତାଙ୍କୁ ମୁଣ୍ଡିଆ ମାରିବେ ହଁ କପିଳାସରେ ବାବା ଚନ୍ଦ୍ରଶେଖର ଅଛନ୍ତି

ତଥାପି କିଛି ସୁବିଧା ଅସୁବିଧା ହେଲା କି କ'ଣ ଦରକାର ପଡ଼ିଲା ମୋତେ ଫୋନ କରିବ ଯଦି କିଛି ମୁଁ ସାହାଯ୍ୟ କରିପାରିଲି ଆଉ ହଁ ହଁ